ମୁଁ ମୋର ଘର ପଛ ପଟେ ଏକ ଛୋଟ ବଗିଚା କରିଛି ତାହାକୁ ମୋ ସାଙ୍ଗ ଦେଖି ବହୁତ ଖୁସି ହୋଇଥିଲା ଏବଂ ସେ ବି ମଧ୍ୟ ତାଙ୍କ ଘର ପଛ ପଟେ ଏକ ବଗିଚା କରିବ ବୋଲି ମୋତେ କହିଥିଲା ସେ ବଗିଚା କଲା ବେଳେ ମୋର ସାହାଯ୍ୟ ମାଗିଥିଲା ମୁଁ ବି ତାକୁ ବହୁତ ସାହାଯ୍ୟ କରିଥିଲି ଗଛ କିପରି ଲଗାଇବା ଗଛ ଗଛ ମଧ୍ୟରେ କେତେ ବ୍ୟବଧାନ ରହିବ କେଉଁ ଗଛରେ କେଉଁ ସାର ଦିଆଯିବ ଖତ କେତେ ମାତ୍ରାରେ ଦିଆଯିବ ଏସବୁ କହିଥିଲି ଏବଂ ପାଣି କିପରି ଦିଆଯିବ ସେ କଥା ବି କହିଥିଲି ସେ ବି ମଧ୍ୟ ଫଳ ଗଛ ଫୁଲ ଗଛ ସବୁ ଲଗାଇଛି ମୋତେ ତାହାକୁ ସାହାଯ୍ୟ କଲାବେଳେ ବହୁତ ଖୁସି ଲାଗିଥିଲା